ଆମ ପ୍ରଥମେ ଗାଉଁଳି ସ୍ତ୍ରୀମାନଙ୍କ ବିଷୟରେ ଜାଣିବା ଗାଉଁଳି ସ୍ତ୍ରୀମାନେ କୋ ଆଦ୍ୟତାର ସମୟ ପହଁରା ଆସେ ନାହିଁ ସେମାନେ ନଦୀ ପୋଖରୀ ଗଲେ ମଧ୍ୟ କମ୍ ପାଣି ବି ଗାଧେଇ ଥାନ୍ତି ବା ସ୍ନାନ କରିଥାନ୍ତି ସେଗୁଡ଼ିକ ସେମାନେ ନିଜର ଚୁନି ବା ଖଦି ସାହାଯ୍ୟରେ ମାଛ ଧରିବା ମାଛ ଚେଷ୍ଟା କରିଥାନ୍ତି ଓ ବାହାର ସହ ଲୋକ ସ୍ତ୍ରୀ ଲୋକମାନେ ମଧ୍ୟ ମାଛ ସମୁଦ୍ର କୂଳରେ ମାଛ ଧରିଥିବା ସମୟରେ ବହୁ ଗୁଡ଼ିଏ କଷ୍ଟ କଷ୍ଟ ପାଇଥାନ୍ତି କାହିଁକିନା ସେମାନଙ୍କୁ ଠିକ୍ ଭାବେ ପହଁରା ଆସେ ନାହିଁ ସେ ବିନା ପହଁରା ଯୋଗୁ ସମୁଦ୍ର ଭିତରକୁ ଯାଇପାରନ୍ତି ପହଁରା ବିନା ପହଁରା ଭିତରୁକୁ ଗଲେ ସେ ସମୁଦ୍ରରେ ବହୁ ବୁଡ଼ି ପାର ବୁଡ଼ି ପାରନ୍ତି କିମ୍ବା କୌଣସି ମାଛର ବିଷାକ୍ତ ଯୋଗୁ ସେ ସେମାନେ ନିଜର ପ୍ରାଣ ହରାଇ ପ୍ରାଣ ହରାଇଥାନ୍ତି ଏହିପରି ଭାବେ ସେମାନେ ନିଜର ସେମାନେ ମାଛ ଧରିବାକୁ ଚେଷ୍ଟା କରନ୍ତି ନାହିଁ କାହିଁକି ନା ମାଛ ଧରିବାର ମାଛ ଧରବାକୁ ହେଲେ ବିଭିନ୍ନ ପ୍ରକାରର ସାମଗ୍ରୀ ଦରକାର ହୋଇଥାଏ ସେଇମାନେ ସେଇ ସାମଗ୍ରୀକୁ ବ୍ୟବହାର କରିପାରନ୍ତି ନାହିଁ ମାଛ ମାଛ ଗୁଡ଼ିଏ ବହୁ ବହୁତ ସମୁଦ୍ରରେ ମାଛମାନେ ବହୁତ ପାଖରେ ଆସନ୍ତି ନାହିଁ ସେମାନେ ବହୁ ଗଭୀରତା ପାଣିରେ ରହିଥାନ୍ତି ସମୁଦ୍ରରେ ସମୁଦ୍ରରେ ମାଛ ଧୋଇବାକୁ ଗଲେ ମହିଳା ମଧ୍ୟ ମାନଙ୍କୁ ପହଁରା ଆସେ ନାହିଁ ସେଥିପାଇଁ ସେମାନେ ସମୁଦ୍ରରେ ବଡ଼ ବଡ଼ ଥିବା ବଡ଼ ବଡ଼ ମାଛମାନଙ୍କ ଶିକାର ହୋଇପାରନ୍ତି ଯାହାପରି ଟାଇଗର ସାର୍କ ସାର୍କ ସାର୍କ ଭଳି ସାର୍କ ମାନଙ୍କ ମଧ୍ୟ ଶିକାର ହୋଇପାରନ୍ତି ଓ ସେମାନେ କୌଣସି ଜିନିଷକୁ ଧରିବାକୁ ଚେଷ୍ଟା ଯଦି ସେହି ମାଛ ଯଦି ବିଷାକ୍ତ ହୋଇଥାଏ ସେହିମାନେ ହଠାତ ଡରି ଯାଇଥିବାରୁ ତାଙ୍କର ହୃଦୟର ସ୍ପନ୍ଦନ ସ୍ପନ୍ଦନ ବସିବାରୁ ବିଷ ଗୁଡ଼ିକ ନିଜ ଶରୀରରେ ମଧ୍ୟ ପ୍ରବେଶ କରିଥାଏ